ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ପରିଚାଳନା ଏବଂ ନେତୃତ୍ୱ ସମୟ ସାର ସମାଧାନ ଆରମ୍ଭ ରାଜ୍ୟ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦ୍ଵାରା ଚଳନ ଡ଼ାକ୍ତର ନିଯୁକ୍ତି ଡ଼ାକ୍ତରୀ ସାମଗ୍ରୀ

କରିବା ଡ଼ାକ୍ତରୀ ସେବା ଉନ୍ନତି ଆଣିବା